ହ୍ୟାଲୋ

ହଁ ଅଟମେଟିକ୍ ଆଉ ଆଜିକାଲିରେ ତ ସବୁ ସୁବିଧା ଅଟମେଟିକ୍ ଆଉ କେତେ କ'ଣ ହେଲେ ପନ୍ଦର କୋଡ଼ିଏ ଭିତରେ ଏମିତି ପଡ଼ିବ ଆଉ ଆଜିକାଲି ତ ଷ୍ଟେବ୍ଲାଇଜର୍ ସବୁରେ ପଳାଇ ଆସିଥାଉଚି ଆଉ କିସ ଆଉ ଭୋଲ୍ଟେଜ୍ ଇଏ ହେଲେ ତାକୁ ଧରିକରି କେତେ ୟୁନିଟ୍ର ଇଏ କରିବା ଆଉ ସୁବିଧା ଯେମିତି ଆଉ ହଁ ହଁ ଭଲ ଅଛି ଆସିଲେ ଦେଖିିବା ବେପାର କଲେ ଇଏ କଲାଠୁ ଦେଖିବା କେଉଁଟା ସେ ଇଏର କ'ଣ ଆମର ଆସୁଛି ଯେଉଁ ସାମ୍ସଙ୍ଗ୍ର ହଁ ହଁ ସାମ୍ସଙ୍ଗ୍ର ଆଉ ହଁ ହଁ ଯେଉଁ ଭଲ କମ୍ପାନୀ ଯେଉଁଟା ସେଇଟା ଇଏ କରିବା ଆଉ

ହଁ ହଁ ଆଜିକାଲି ତ ସବୁ ସବୁକିନିଆ ନ ଲଗାଇଲେ ହେବ କି ଏ କାମ

ସବୁ ଜିନିଷ ଦରକାର ଘରୁ